ମୁଁ ଗୋଟେ କୁର୍ତ୍ତିଟେ ଆଣିଥିଲି ତାର ଦାମ୍ ହେଉଛି ତିନିଶହ ଟଙ୍କା ସେ ବହୁତ ଭଲ ପଡ଼ିଲା କପଡ଼ା ବି ବହୁତ ଭଲ ଆଉ ସମସ୍ତେ ମଧ୍ୟ କହୁଥିଲେ ସାଙ୍ଗମାନେ କି ତୁ ବହୁତ ବଢ଼ିଆ ଦେଖାଯାଉଛୁ ଏଇ ଡ୍ରେସ୍ରେ ଆଉ କେଉଁଠି ଆଣିଲୁ ଆମ ପାଇଁ ଗୋଟେ ବି ଆଣିଦେବୁ ଆଉ ଏଇଟା କେତେ ପଡ଼ିଲା ନା ତିନିଶହ ଟଙ୍କା ନା ତିନିଶହ ଟଙ୍କା ଭଳିଆ ତ କାଇଁ ଦେଖାଯାଉନି ଲାଗୁଛି ହଜାରେ ବାରଶହ ହୋଇଥିବ ନା ନା ନା ତିନିଶହ ଟଙ୍କା ନା ମିଛ କହୁଛୁ ନା ତିନିଶହ ଟଙ୍କା ନା ହେଉ ତାହାହେଲେ ତୁ ଆମ ପାଇଁକା ଗୋଟେ ଆଣିଦେବୁ ନା ହେଉ ଠିକ୍ ଅଛି